ମୋର ଆଗକୁ ଜନ୍ମଦିନ ଥିଲା ଆଉ ମୁଁ ସାଙ୍ଗ ସାଙ୍ଗରେ ତ ଯାଇଥିଲି ଭୁବନ ଆଉ ଗୋଟିଏ ଲୁଗା ଦୋକାନରେ ଦେଖିଲି ଗୋଟିଏ ଭଲ ଡିଜାଇନ୍ ଫି ୟେର ସାର୍ଟ ରଖିଛି ସେ ଗଲି ମୋ ଇଚ୍ଛା ହେଲା ଗୋଟିଏ କିଣିବାକୁ ଗଲି ସେ ସା ଦୋକାନକୁ ଆଉ ଦୋକାନରେ ଦେଖିଲି କପଡ଼ା ବି ଭଲ ଲାଗିଲା ଆଉ ଡିଜାଇନ୍ ବି ଭଲ ଲାଗିଲା ଆଉ ଦୋକାନୀକୁ ପଚାରିଲା ବେଳକୁ ସେ ସେ ରେଟ୍ କହିଲା ଆଠ ଶହ ଆଠ ଶହ କହିଲା ମୋ ପାଖରେ ତ ଏତେ ପଇସା ନଥିଲା ଏ ତଥାପି ମୋର ଇଛା ଅଛି ସାର୍ଟଟିକୁ ଭଲ ଲାଗିଲା ଠାରୁ ଆଣିବାକୁ ତ ଦୋକାନୀକୁ କହିଲି ଦୋକାନୀ ଦେଖେଇଲା ପାଞ୍ଚ ଛଅଶହ ଭିତରେ ସାର୍ଟ ଦେଖେଇଲା ଭଲ କ୍ୱାଲିଟି ଥିଲା ବି ଆଉ ଭଲ କପଡ଼ା ବି ଥିଲା ଆଉ ତାକୁ ଆଣିଲି ତ ଦୋକାନୀ କହିଲା ସବୁଆଡ଼େ ପିନ୍ଧିକି ଯାଇ ହେବ ଦିନରେ ପିନ୍ଧି ବି ରାତିରେ ପିନ୍ଧି ହେବ ଆଉ ବାହାଘର ଫାହାଘର ଭିତରେ ପିନ୍ଧିକ ଯାଇ ପାରିବ ଆଉ ଧରିକି ଆସିଲି ତାପରେ ଦିନେ ପିନ୍ଧିବି ଆଗକୁ କ'ଣ ହେବ ଦେଖିବା କେତେ ଦୂର ଲାଷ୍ଟିଙ୍ଗ କରୁଛି ଆଉ